ଆମେ ହଉଛି ପତ୍ରିକା ହେଲା ସମାଜ ସକାଳ ଗଣତନ୍ତ୍ର ପ୍ରଜାତନ୍ତ୍ର ଏହି ଖବର କାଗଜ ଗୁଡ଼ିକ ପଢ଼ୁ ଖବର କାଗଜ ପଢ଼ିବା ଦ୍ୱାରା ହଉଛି ଦେଶ ବିଦେଶର ଘଟଣା ସବୁ ଜାଣୁ ଛୁଆମାନଙ୍କ ପାଠପଢ଼ା ବିଷୟରେ କେତେବେଳେ କ'ଣ ସୁବିଧା ସୁଯୋଗ ବାହାରୁଛି ସେଇଟା ଜାଣିବ କେଉଁଠି ଫର୍ମ ଫର୍ମ ପକେଇବା ପାଇଁ ପ୍ରତ୍ୟେକ ଘଟଣା ଜାଣିବା ପାଇଁ ମୁଁ ଖବର କାଗଜ ପଢ଼େ ଆଉ ଦେଶ ବିଦେଶରେ କେଉଁଠି ଆକ୍ସିଡ଼େଣ୍ଟ ହଉଛି କେଉଁଠି ଦୁର୍ନୀତି ଅନୀତି ଅଘଟଣ ଘଟୁଛି ସେଗୁଡ଼ିକ ଖବରକାଗଜରେ ପ୍ରତ୍ୟେକ ଜିନିଷ ପଢ଼ିଲେ ଜାଣିହବ ସେଇଥିପାଇଁ ଆମେ ଖବର ଖବରକାଗଜ ପଢ଼ୁ